ହଁ ସାର୍ ନମସ୍କାର ଆଜ୍ଞା ମୋର ମୁଁ ଶୁଣିଲି ବହୁତ ଭଲ ଆପଣଙ୍କର କମ୍ପାନୀ ଯେଉଁ ଡକ୍ଟରମାନେ ଆପଏଣ୍ଟମେଣ୍ଟ୍ ପାଇଛନ୍ତି ମୋର ବହୁତ ଦିନି ହେଲା ଗ୍ୟାଷ୍ଟ୍ରିକ୍ ରହୁଛି ତେଣୁ ଆପଣଙ୍କର ଯେଉଁ ମେଡ଼ିକାଲ୍ରେ ଯେଉଁ ହସ୍ପିଟାଲ୍ରେ ବେଡ଼୍ ଚାର୍ଜ୍ କେତେ ପ୍ଲସମାନେ ଗୋଟେ ଜଣେ ମାସେ ରହିଲେ କେତେ ଟଙ୍କା ଆନୁମାନିକ ଖର୍ଚ୍ଚ ପଡ଼ିବ ଆଉ ମେଡ଼ିସିନ୍ ଉପରେ କେମିତି ରିହାତି ଦେଉଛନ୍ତି ୟା ଉପରେ ମୋତେ ଟିକେ କହିବେ

ଆଜ୍ଞା ଆଜ୍ଞା ନାଇଁ ସେଇ ମୋର ହେଲେ ମୁଁ କ'ଣ ଯଦି ମୋତେ ଭଲ ଠିକ ଲାଗିଲା ସାର୍ ମୋର ବହୁତ ପିଲା ଅଛନ୍ତି ଆମର ମୁଁ ଯଦି ଆରୋଗ୍ୟ ହେଇଯିବି ନିଶ୍ଚିନ୍ତ ଭାବରେ ଆପଣଙ୍କର ଆହୁରି ବହୁତ ପେସେଣ୍ଟ୍ ବି ଆପଣଙ୍କର ଇଏରେ କରିକି ଲୋକଙ୍କୁ ମୁଁ ଆପଣଙ୍କ କ୍ଲିନିକକୁ ଚିକିତ୍ସା କରିବାକୁ ପଠାଇବି ଆଜ୍ଞା ତେଣୁ

ହଉ ଠିକ ଅଛି ସେଇଟା ତଥାପି ଯେଉଁ ଆପଣ କହିଲେ ଖର୍ଚ୍ଚଟା କଥା ତ ଏହି ଖର୍ଚ୍ଚଟା ହାରାହାରି ଗୋଟେ ପେସେଣ୍ଟ୍ ରହିଲେ ତା'ହେଲେ ଖାଇବା ରହିବା ବେଡ଼୍ ଚାର୍ଜ୍ ମିଶିକି ସମୁଦାୟ କେତେ ଟଙ୍କା ଆନୁମାନିକ ହେବ ଗୋଟେ ଖର୍ଚ୍ଚ ଲାଗିବ ସେଇଟା କହିଲେ ଆମେ ପ୍ରସ୍ତୁତ ହେଇକି ଆଉ ଦୁଇଜଣ ବି ଯିବେ ତେଣୁ ଆମର ଧରନ୍ତୁ ଅଦର୍ ଅଦର୍ ପଞ୍ଚା ମାନେ ବ୍ଲକ୍ରେ ବି ଲୋକ ଅଛନ୍ତି ତ ତେଣୁ ସେମାନେ ଏହିପରି ଜାଣିନାହାଁନ୍ତି କି ସଠିକ ମାନେ ଆମର ଖର୍ଚ୍ଚଟା କେତେ ପଡ଼ିବ ପାଖାପାଖି ତା'ପରେ ଆପଣଙ୍କର ଯେଉଁ ରି ରିହାତି ଅଛି ମେଡ଼ିସିନ୍ ଉପରେ ଆଉ ଆନୁମାନିକ ବଜେଟଟା କେତେ ଟଙ୍କା ଧରିଲେ ଜଣେ ପେସେଣ୍ଟ ମାସ ପର୍ଯ୍ୟନ୍ତ ଆପଣ ପିଛା ହେଇ ପାରିବ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ ଆଜ୍ଞା ଠିକ୍ ଅଛି ମୁଁ ମୋର ଆମର ସହଯୋଗୀମାନଙ୍କୁ କହି ଜଣେଇଦେବି ଆଉ ନେଇକି ବି ଯିବି ଆମର ଆପଣ କମ୍ପାନୀ ପ୍ରଚାର ପ୍ରସାର ମଧ୍ୟ ହେବ ଆମେ ଉପକୃତ ହେଇପାରିବୁ ତା ସହିତ ଅନ୍ୟ ଲୋକମାନେ ମଧ୍ୟ ଆପଣଙ୍କର ଭଲ ସେବା ଏବଂ ସୁ ଶିକ୍ଷା ଆମର ସୁଯୋଗ ପ୍ରସାର ହେଇପାରିବ ତେଣୁକରି ମୁଁ ମୋର ଆମର ଜ୍ଞାତି ବର୍ଗ ଯାହା ଯେଉଁମାନେ ଅଛନ୍ତି ସେମାନଙ୍କୁ ନେଇକି ନିହାତି ଆପଣଙ୍କର କ୍ଲିନିକରେ ପହଞ୍ଚିବେ ଆଜ୍ଞା